ଭାରତରେ ସବୁଠାରୁ ଲୋକପ୍ରିୟ କ୍ରିଡ଼ା କହିବାକୁ ଗଲେ

ଯାହାକି ଭାରତର ଲୋକମାନଙ୍କର ଅତି ପ୍ରିୟ

ପ୍ଲେୟାର୍ମାନେ କିଛି ଅଛନ୍ତି ଯାହାକି ଭାରତୀୟ ସ୍ଥରରେ ନିଜର ନାମ ଗୌରବ ଖ୍ଯାତି ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରୁ ଭାରତ ଇଣ୍ଡିଆନ୍ ଟିମ୍ରେ ଖେଳୁଥିବା ଆମର ପ୍ଲେୟାର୍ ବିରାଟ କୋହଲୀ ଇଣ୍ଡିଆ ଟିମ୍ ର କ୍ୟାପଟେନ୍ ରୋହିତ ଶର୍ମା ଭାରତର ଅଧିନାୟକ ରୂପରେ ରୋହିତ୍ ଶର୍ମା ହାର୍ଦ୍ଦିକ୍ ପାଣ୍ଡିଆ ଶୁଭମନ୍ ଗିଲ୍ ରବୀନ୍ଦ୍ର ଜାଡ଼େଜା ଓ ପୂର୍ବତନ ବହୁ ବିଖ୍ୟାତ କ୍ୟାପଟେନ୍ ଭାବରେ ଦଳପତି ଭାବରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ ଯିଏକି ବିଶେଷ ଭାବରେ କ୍ରୀଡ଼ାକୁ ଭାରତ ପାଇଁ ଏକ ବହୁ ଉଚ୍ଚସ୍ଥରକୁ ନେଇଯାଇଛନ୍ତି